ଏକ୍ଚୁଲି ମତେ ବହୁତ୍ ଜାଗା ବି ଭଲ୍ ଲାଗୁଚେ କାଣା ମାନେ ଦେଖ ଘଣ୍ଟେଶ୍ଵରୀ ଗଲି ଘଣ୍ଟେଶ୍ଵରୀରେ ରାସ୍ତାରେ ଲୋକ୍ମାନେ ଯାଉଥିବେ ବହୁତ୍ ଭଲ୍ ଲାଗ୍ସି ସାଙ୍ଗେ ଯିବାର୍ ଲାଗି ବହୁତ୍ ମଜା ମଜଲିସ୍ ଲାଗ୍ସି ଘଣ୍ଟେଶ୍ଵରୀ ଯିବ ଘଣ୍ଟେଶ୍ଵରୀରେ ମିନାବଜାର୍ମାନେ ଅଛେ ମିନାବଜାର୍ରେ ମାନେ ବହୁତଟେ ସାମାନ୍ ବସିଥିବା ଘଣ୍ଟିମାନେ ଉଲାହେଇଥିବା ବେସ୍ଲେଟ୍ମାନେ ଉଲା ହେଇଥିବା ଚୁଡ଼ି ସବୁ ବହୁତ୍ କିଛି ଥିବା ମିଲ୍ସି ଆଉ ଘଣ୍ଟେଶ୍ୱରୀକେ ଗଲେ ଏତେ ଲୋକ ଭିଡ଼ ବହୁତ୍ ଲୋକ ଭିଡ଼୍ ବି ହେସନ୍ ଆଉ ସେନ ମା'ଙ୍କର୍ ଦର୍ଶନ ବି ହେସି ଭଲ୍ କରି ସେଆରେ ଦେଖ୍ବାର୍ ଲାଗି ବହୁତ୍ ଭଲ୍ ମାକଡ଼୍ମାନେ ବି ଥିସନ୍ ଆଉ ଲୋକ ବହୁତ୍ ବେଶୀ ଥିସନ୍ ମାନେ ଫଟୁ ବି ହେବ ବହୁତ୍ ମଜାମଜଲିସ୍ ସିନ୍ ମନେ ବି ଭଲ୍ ଅଛେ ହନୁମାନ୍ ବି ଅଛନ୍ ସେନ ଆଉ ସମ୍ବଲପୁରେ ଆଉ ଗୁଟେ ଫେମସ୍ ଅଛେ ସମଲେଇ ମନ୍ଦିର୍ ଯେନ୍ଟାକି ସମଲେଇ ମନ୍ଦିର୍ ବି ମୁଇଁ ଯାଏସିି ଦେଖି ସମଲେଇ ମନ୍ଦିରେ ବି ମା' ସମଲେଇ ବହୁତ୍ ବଢ଼ିଆଁ ଦେଖ୍ବାର୍ ଲାଗି ଏବେ ନ୍ୟୁ ନ୍ୟୁ ପାର୍କ୍ ବି ହେଲାନ ପାର୍କ୍ ବି ବୁଲିଯିବ ବଏଲେ ବହୁତ୍ ବଢ଼ିଆ ବହୁତ୍ ଜାଗା ପୁରା ସଫିସିଏଣ୍ଟ୍ ଜାଗା ହେଇଗଲାନ ଦେଖ୍ବାର୍ ଲାଗି ବହୁତ୍ ବଢ଼ିଆ ଆଉ ପୁରୀ ବି ଯାଇଥିଲି ପୁରୀର ଜଗନ୍ନାଥ ମନ୍ଦିର୍ ଯେନ୍ଟା ଫେମସ୍ ଅଛେ ପୁରୀର ଜଗନ୍ନାଥକେ ବି ଦେଖ୍ଲି ଆଉ କୋଣାର୍କ ଯାଇଥିଲି କୋଣାର୍କ ମନ୍ଦିର ବି ଦେଖିଚେଁ କୋଣାର୍କ ମନ୍ଦିର ଫେମସ୍ ମୁଁ ଆଉ ଉମାଧୁମା ବି ଯାଇଥିଲି ଉମାଧୁମା ଯେନ୍ ଫେମସ୍ ଅଛେ ସମ୍ବଲପୁରର ପାଖେ ଉମା ମନ୍ଦିର ଯେନ୍ଟାକି ଶିବ ମନ୍ଦିର ବହୁତ ଫେମସ୍ ଅଛେ ସେନ ବହୁତ୍ ଭିଡ଼୍ ବି ହେସନ୍ ମାଛ ମାନେ ମାନେ କୋଡ଼ିଆ ମାଛମାନେ ବି ସେନ ଯେନ୍ଟାକି ଡଙ୍ଗା ବି ଅଛେ ତା'ପରେ ସେ ଜାଗାରେ ବହୁତ୍ କିଛି ଶିବ ମନ୍ଦିର୍ ବି ଶିବ ମୂର୍ତ୍ତି ବି ବଡ଼୍ଟା ଅଛେ ସେଆରେ ଡଙ୍ଗାରେ ବସିିକରି ଯିବ ଲୋକମାନେ ବହୁତଟେ ମାଛମନ୍କୁ ଖାଏବାଲାଗି ଦେଇ ପାର୍ବ ସେନ୍କେ ତା'ମାନେେ ବୁଲିଯିବ ବହୁତ୍ ମଜା ଲାଗ୍ସି ବହୁତ୍ ମସ୍ତି ଫ୍ୟାମିଲି ବି ଧରିକରି ଯାଇ ପାର୍ବ ହେନ୍ତା କିଛି ନେଇ ନ ଘାଟଗାଁ ବି ଯାଇଥିଲି ଘଟଗାଁରେ ବି ବହୁତ ବଢ଼ିଆ ଦେଖ୍ବାର୍ ଲାଗି ବହୁତ୍ ମସ୍ତ୍ ସିନ୍ ସିନେରିମାନେ ବି ଅଛେ ମେଟାକାନି ମନ୍ଦିର୍ ବି ଯାଇଥିଲି ମା' ମେଟାକାନି ପୁରା ବହୁତ୍ ବଢ଼ିଆଁ ଅଛନ୍ ଗୁଟେ ମୂର୍ତ୍ତି ଅଛେ ପୁରା ସେ ଜାଗାରେ ବଲିଦାନ୍ ବି ହଉଛେ ଆମର୍ ଛେଲ୍ ଏସବୁ ବଲିଦାନ୍ ଦିଆ ଯାଏସି ଆଉ ବେଶି କରି ଫେମସ୍ ତ ସମଲେଇ ମନ୍ଦିର ଅଛେ ଫେମସ୍ ସମ୍ବଲପୁରରେ ସେଟା ବି ଦେଖିଚେଁ ଆମର୍ ପାଖେ ହେଟା ହଉଚେ ଶିବ ମନ୍ଦିର୍ ଅଛେ ଫାସଡ଼୍ ସେ ଜାଗା ବି ଯାଇଚେଁ ସେ ଶିବ ମନ୍ଦିରରେ ବି ବହୁତ୍ ବଢ଼ିଆଁ ଅଛେ ଏକ୍ ନମ୍ବର୍ ଦେଖ୍ବାର୍ ଲାଗି ବହୁତ୍ ବଢ଼ିଆଁ ବହୁତ୍ ମାନେ ଶିବରାତ୍ରୀରେ ବହୁତ୍ ଭିଡ଼୍ ବି ହେସନ୍ ଭିଡ଼ ପ୍ରଚୁର ଭିଡ଼ ଲାଇନ୍ ଲାଗିକରି ପୂଜା କର୍ବାର୍ ପଡ଼୍ସି ସେଟା ବି ବହୁତ୍ ବଢ଼ିଁଆ ଲାଗ୍ସି ଆଉ ବି ଅନେକ୍ ଜାଗା ବୁଲିଚେଁ ମନ୍ଦିରମାନ୍କୁ ସେଟା ପାର୍କ୍ମାନ୍କୁ ବୁଲିଚେଁ ସେ ଜାଗାରେ ବୁଲି ଗଲେ ଆଉ ବହୁତ୍ ବଢ଼ିଆ ଲାଗ୍ସି ବୁଲ୍ବାରଥି ପୁରା ଏପରି ଫେମସ୍ ବୁଲ୍ବାର୍ ଲାଗି ବହୁତ୍ ଇଚ୍ଛା ଲାଗ୍ସି ଭଲ୍ ଭଲ୍ ଜାଗାମାନେ ଦେଖିଯିବାର୍ ଲାଗି ବୋଲ୍ବମ୍ରେ ବି ଯାଇଥିଲି ଶିବ ମନ୍ଦିର୍କେ ମାନେ ସେନ ବି ବହୁତ୍ ବଢ଼ିଆଁ ପୁରା ଏତେ ବଢ଼ିଆଁ ନି କହନ ପୁରା ଫେମସ୍ ଏ ସେ ଜାଗାମାନେ